ହଁ ଆପଣ ରାୟଗଡ଼ା କୋରିଅର ଅଫିସରୁ କହୁଛନ୍ତି କି ଆକ୍ଚୁଆଲି ଆମର ଟିକିଏ ବାହାରେ ମାନେ ଇଣ୍ଡିଆର ଅଲଗା ଅଲଗା ପାର୍ଟର ଆମର ଟିକିଏ ଫ୍ୟାମିଲି ଅଛନ୍ତି ତ ତାଙ୍କୁ କୋରିଅର ପଠେଇଥାନ୍ତୁ ତ ଆପଣଙ୍କର ଆପଣଙ୍କର କୋରିଅର ପଠେଇଲେ କେମିତି କ'ଣ ପ୍ରାଇସ୍ କ'ଣ କ'ଣ ସବୁ ରହିଛି ସେ ସବୁ ଜାଣିବାର ଥିଲା ମୋତେ ଲେଟର ବି କିଛି ପଠେଇବାର ଅଛି ତା' ସହିତ ପାର୍ସଲ ବି ପଠେଇବାର ଅଛି ପାର୍ସଲର ପ୍ରାଇସ୍ ଗୁଡ଼ା ଟିକିଏ କୁହନ୍ତୁ ଓପନ୍ଲି ଡ଼ିସ୍କସନ୍ କରନ୍ତୁ ହଁ ଆଉ ଟିକିଏ ଭାରି ଜିନିଷ ଦେଲେ ଟିକିଏ ଯଦି ଓଜନ ଜିନିଷ ହେବ ତା'ହେଲେ ତ ବେଶୀ ପଇସା ପଡ଼ିବ ହଁ ଆଉ ସେ ଯେଉଁ ଖାମ୍ ଗୁଡ଼ାକ ତା'ର ପ୍ରାଇସ୍ ସବୁ କେମିତି ଅଛି ଲେଟର୍ ଦେବା ପାଇଁ

ହଁ ସେଇ ଷ୍ଟାମ୍ପ୍ ଗୁଡ଼ା ମଧ୍ୟ ବି କିଣାବାକୁ ପଡ଼ିବ ବୋଧେ ହଁ ଆଉମାନେ କେତେ ଦିନର ଟାଇମ୍ ଲାଗିବ ଆମର ଆକ୍ଚୁଆଲି ଜଣେ ମୁମ୍ବାଇରେ ଅଛନ୍ତି ଆଉ ଜଣେ ପୁନେରେ ଅଛନ୍ତି ଆଉ ହେଲା ଜଣେ ଗୁଜୁରାଟରେ ଅଛନ୍ତି ରାଜସ୍ଥାନରେ ବି ଅଛନ୍ତି ଆମର ପାଞ୍ଚ ଜଣଙ୍କୁ ପଠା ଯିବ ତ କେତେ ଟାଇମ୍ ଲାଗିବ ମାନେ ହଁ ଏକା ସହିତ ଯାଇକି ନାଇଁ ଆମେ ତ ଏଠି ଟିକିଏ ଦୂରରେ ଅଛୁନା ରାୟଗଡ଼ାଠାରୁ ତ ଏକା ସମୟ ଗୋଟେ ଥରରେ ଯାଇକି ଦେଇଦେବୁ ଆଜ୍ଞା ହଁ ଆଜ୍ଞା ଆଉ ଯଦି ଆମେମାନେ କିଛି କାଚ ଜିନିଷ କିମ୍ବା ଏଗୁଡ଼ା ଯଦି ମାନେ ପଠେଇଲୁ ମାନେ କିଛି ମୂଲ୍ୟବାନ ଜିନିଷ ତ ସେଗୁଡ଼ା ମୂଲ୍ୟବାନ ମାନେ ଟିକିଏ କାଚ ଜିନିଷ ତ ସେଇଟା ସେପ୍ଟି ଫ୍ରିରେ ଯାଇପାରିବ ତ ନା ଏମିତି ଭାଙ୍ଗିଯିବ ତ ଆମେ ଯଦି କାଲି ଆମେ ତ ଯେହେତୁ ରାୟଗଡ଼ାଠୁ ଟିକିଏ ଦୂରରେ ରହୁଛୁ ସତୁରି ଅଶୀ କିଲୋମିଟର ଦୂରରେ ରହୁଛୁ ତ ଆମେ ଯଦି କାଲି ଯାଇକି ପୋଷ୍ଟ କରିବୁ ତାହେଲେ କେବେ ଗୋଟେ ସପ୍ତାହ ଭିତରେ ପହଞ୍ଚିବ ତ ଆମର ଟିକିଏ ଅରଜେଣ୍ଟ ଦରକାର ଅଛି ପୋଷ୍ଟାଲ୍ କେତେଟାରୁ କେତେଟା ଖୋଲା ହେଉଛି କହିଦିଅନ୍ତୁ ସେଇ ଟାଇମ୍ରେ ଯିବୁ ଆଉ ଆପଣ ଥିବେ ଆଭେଲେବୁଲ୍ ଆଜ୍ଞା ଆଜ୍ଞା ହେଉ ଆଜ୍ଞା ଆଜ୍ଞା ହେଉ ହେଉ ଧନ୍ୟବାଦ ଆମେ ତାହାଲେ ଆସିବୁ ଆଉ ଧନ୍ୟବାଦ